ଆମ ଘର ହେଉଛି ମୌଲପାଳ ଆମର ନିକଟସ୍ଥ ସହର ହେଉଛି ଭୁବନ ଯାହାକି ଏସିଆର ଏକ ବୃହତ୍ତମ ଗାଁ ଏବଂ ଏନ୍ଏସି ଅଟେ ଗୋଟିଏ ଗାଁ ଗୋଟିଏ ଏନ୍ଏସି ଏସିଆର ବୃହତ୍ତମ ଗାଁ ଅଟେ ସେଥି ଏବଂ ଆମ ଘର ମୌଲପାଳ ହେଲେ ମଧ୍ୟ ଭୁବନରେ ଆମର ଘର ବାଡ଼ି ଅଛି ଯାହା କି ବ୍ୟବସାୟିକ ଅନୁଷ୍ଠାନ ରୂପେ ଆମେ ତାକୁ ବ୍ୟବହାର କରୁଅଛୁ ଏବଂ ମାସିକ ଭଡ଼ା ପାଉଅଛୁ ବର୍ତ୍ତମାନ ସେହି ଯାଗାରେ ଆମର ଘର କାମ ଚାଲୁଅଛି ଯାହାକି ସେହି ଅନୁଷ୍ଠାନ ନାମ ହେଉଛି ବୈକୁଣ୍ଠ ମହଲ ମୁଁ ପ୍ରତ୍ୟେକ ଦିନ ଘର କାମ ପାଇଁ ଭୁବନକୁ ଆସେ ଏବଂ ଘରର କାମ କାର୍ଯ୍ୟ ଆରମ୍ଭ କରେ ବର୍ତ୍ତମାନ ଘରର କାମ ପ୍ରାୟ ସରି ସରି ଆସିଲାଣି ଏବଂ ତାର ମାର୍କେଟ କମ୍ପ୍ଲେକ୍ସ ଭଡ଼ା ମଧ୍ୟ ନେବେ ବୋଲି ଲୋକମାନେ ମୋ ପାଖରେ ସବୁଦିନ ଆସି ପହଞ୍ଚନ୍ତି ସେଥିପାଇଁ ମୁଁ ପ୍ରତି ଦିନ ଭୁବନ ବୁଲିବାକୁ ଆସେ ଏବଂ ଘର କାମ କରିବାକୁ ଆସେ ଯାହା କି ଏକ ବ୍ୟବସ୍ଥା ଅଟେ